ମୁଁ ଆମ ରାଜ୍ୟର ସାଂସ୍କୃତିକ ପରିଚୟ ରୂପେ ଆମ ଭାଷା ତ ଓଡ଼ିଆ ଭାଷାକୁ ମୋତେ ବହୁତ ଭଲଲାଗେ ଅନ୍ୟଭାଷା ଅପେକ୍ଷା କାରଣ ଏଥିରେ ମଧୁରତା ଅଛି ଗୋଟେ ସି ଶିକ୍ଷାଗତ ଅଛି ବହୁତ ସୁନ୍ଦରଲାଗେ ଏକଥା ଶୁଣିବାପାଇଁ ଅନ୍ୟ ଭାଷା ଅପେକ୍ଷା ସ୍ମୁଥଲି ମଧ୍ୟ ଏଇଟା ଶୁଭେ ତେଣୁ ଆମ ଓଡ଼ିଆ ଭାଷାଟା ଆମପାଇଁ ନିହାତି ଗର୍ବର କାରଣ ଅଟିବ ଅନ୍ୟ ଭାଷା ଆମ ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ଭଲ ଚାଲିଛି ପାଲା ମଧ୍ୟ ହୁଏ ଯାତ୍ରା ମଧ୍ୟ ହୁଏ ଭଲ ସମ୍ବଲପୁରୀ ନୃତ୍ୟ ମଧ୍ୟ ଭଲହୁଏ ଓ ଓଡ଼ିଆ ଗୀତ ବି ବର୍ତ୍ତମାନ ନ୍ୟାସନାଲତର ଆମ ସାଇଟରେ ମଧ୍ୟ ବହୁତ ନାଁ କଲାଣି ତେଣୁ ମୋତେ ଆମ ଓଡ଼ିଶାର ଗୀତଗୁଡ଼ା ମୋତେ ବହୁତ ଭଲଲାଗେ ଆମର ଯେଉଁ ହ୍ୟୁମାନ ସାଗର ଅଛନ୍ତି ତାଙ୍କର ଯେଉଁ ମଧୁର ଗୀତ ସିଏ ଗୋଟେ ମନମୋହ କରିଦେବ ଏଇଟା ନ୍ୟାସନାଲ୍ ଲେବୁଲର ମଧ୍ୟ ଗୀତ ଭଳିଆ ଲାଗେ ଆଉ ସମ୍ବଲପୁର ଗୀତ ମଧ୍ୟ ବର୍ତ୍ତମାନ ନ୍ୟାସନାଲ୍ ଲେବୁଲରେ ମଧ୍ୟ ଏଇଟା ହାଇଲାଇଟ୍ ରହୁଛି ସମ୍ବଲପୁର ଡ୍ୟାନ୍ସ ସମ୍ବଲପୁର ଗୀତ ସମ୍ବଲପୁରର ଯେଉଁ ଭାଷାର ଲୋକମାନଙ୍କ ବର୍ତ୍ତମାନ ସେଇଟା ଜାତୀୟସ୍ତରରେ ଗୋଟେ ଉନ୍ନତମାନର ଗୋଟେ ଭାଷାରୂପେ ଗୋଟେ ପରିଚୟ ଲାଭ କରିଛି ତେଣୁ ଏଇଟା ଗୋଟେ ନୂଆ କଥା ନୁହେଁ ଆମ ଓଡ଼ିଶା ପାଇଁ କିନ୍ତୁ ଏଇଟା ଆମେ ଏତିକି ଆମକୁ ଦୁଃଖ ଲାଗିବ ଓଡ଼ିଶାର ଲୋକ ମଧ୍ୟ ସେ ଓଡ଼ିଶୀ ନୃତ୍ୟ କିମ୍ବା ଓଡ଼ିଶୀ ଗୀତ ଶୁଣିବାପାଇଁ ଆମ ଓଡ଼ିଶାର ଯେଉଁ ଗୀତଗୁଡ଼ା ଅଛି ତାକୁ ଶୁଣିବାପାଇଁ ଭଲଲାଗେ ନାହିଁ ଆମର ବାହାର ଗୀତ ସବୁରା ହିନ୍ଦୀ ଗୀତ ହେଉ କି ଅଲଗା ତେଲୁଗୁ ଗୀତ ହେଉ ସେ ହୁଅନ୍ତେ କିନ୍ତୁ ଆମ ଓଡ଼ିଶାର କିଛି ଗୀତ ଶୁଣନ୍ତି ନାହିଁ ସେଇଥିପାଇଁ ଟିକିଏ ଦୁଃଖ ଲାଗେ ନହେଲେ ଏଥିରେ ଆମ ଓଡ଼ିଶା ପାଇଁ ଗୋଟେ ଗର୍ବର କାରଣ ଅଟେ